ହ୍ୟାଲୋ ଆପଣ ଓଲା ଏଜେନ୍ସି କହୁଛନ୍ତି ତ ଆଜ୍ଞା ମୁଁ ଯାଜପୁର ରୋଡ଼ରୁ କହୁଥିଲି ମୁଁ ଯେଉଁ କାର୍ଟି ବୁକ୍ କରିକି ଆଣିଛି ଆପଣଙ୍କ ଡ୍ରାଇଭର ଗୋଟିଏ ମାସ୍କ ମଧ୍ୟ ନାହିଁ କୋଭିଡ଼ ଟାଇମଟା ମାସ୍କ ପିନ୍ଧିବା ନିହାତି ଜରୁରୀ ତା ସହିତ ଆପଣଙ୍କର ଇଏ ସିଟ୍ଗୁଡ଼ାକ ଚିରା ହର୍ନ ଗାଡ଼ିର ବାଜୁ ନାହିଁ ମଇଳା ଅପରିଷ୍କାର ଅପରିଚ୍ଛନ୍ନ ଅସ୍ବାସ୍ଥ୍ୟକର ପରିବେଶ ଯେମିତି ହୋଇଯାଇଛି ଆପଣଙ୍କର ଏଇ ଯେଉଁ ଗାଡ଼ିଟା ଏତେ ଅପରିଷ୍କାର ଗାଡ଼ି କେମିତି ଆପଣ ଦେଲେ ମଇଳା ଗାଡ଼ିଟିକୁ ମୋତେ ସିଏ ଗୋଟିଏ କୋଭିଡ଼ ଟାଇମରେ ଏଇଟା ବହୁତ ଖରାପ କଥା ମୁଁ ଆପଣଙ୍କୁ ଏୟା ପାଇଁ କୌଣସି ବହୁତ ଭଲ ଲାଗିଲା ନାହିଁ ଆପଣ ଏମିତିଆ ଗାଡ଼ିଟିଏ ଯେଉଁ ଦେଲେ ରଖୁଛି ରୁହନ୍ତୁ